ଏଗାର ଫେବୃଆରୀ ଦୁଇହଜାର ବାଇଶି ବାର ମାର୍ଚ୍ଚ ଦୁଇହଜାର ତେଇଶି କୋଡ଼ିଏ ଡିସେମ୍ବର ଦୁଇହଜାର ଏକୋଇଶି ଏଗାର ଅଗଷ୍ଟ ଦୁଇହଜାର ଏକୋଇଶି ବାର ନଭେମ୍ବର ଦୁଇହଜାର ବାଇଶି